ସିପ୍ରା ମ୍ୟାଡ଼ାମ୍ କହୁଥିଲେ ବଲାଙ୍ଗୀରରୁ ମୁଁ କେନ୍ଦ୍ରାପଡ଼ାରୁ ବନିତା ମହାନ୍ତି କହୁଥିଲି ହଁ ଟିକେ କାମ ବ୍ୟସ୍ଥରେ ଥିଲି ଆଉ ସେଇ ଲାଗି କଲ୍ କରି ପାରୁ ନଥିଲି ଆଉ ମୁଁ ଟିକେ ଘର ଭଡ଼ା ଟିକେ ଖୋଜୁଛି ଆପଣ ଯଦି ଚାହିଁବେ ଟିକେ ଘର ଭଡ଼ା ଯୋଗାଡ଼ କରିପାରିବେ ବୋଲି ମୋ ଲାଗି ହଁ ପ୍ୟାମେଣ୍ଟ କ'ଣ କହୁନାହାନ୍ତି ଆଉ ଟିକେ ଅଧିକା ହୋଇଯାଉଛି ଆଉ ଟିକେ କମାନ୍ତୁ ମୁଁ ଟିକେ ନୂଆ ନୂଆ ନାହିଁ ମୁଁ ଟିକେ ସେଠି ନୂଆ ନୂଆ ମୋର ଟିକେ ଜବ୍ ଲାଗିନି ଆଉ ଏତେ ରେଟ୍ ଦେଇ ପାରିବିନି ଆଉ ଟିକେ କମାଇଲେ ଭଲ ହୁଅନ୍ତା ଆଉ ଆଉ ସେଠିକା ଖାଇବା ବିଷୟରେ ସେ ଯେଉଁ ଭଲ ଆଇଟମ୍ ସେଠି ମୁଁ ତ ନୂଆ ଶୁଣୁଛି ଚାଉଳ ବରା ବିଷୟରେ ଆମ ଇଆଡ଼େ ହଁ ଆଉ ଟିକେ କମାଇଲେ ହୁଅନ୍ତା ମୋର ଟିକେ କିଛି ଜବ୍ ଲାଗିନି ଜବ ଲାଗିଲେ ଟିକେ କରିଥିଲେ ହୁଏ ତ ଭଲ ହୋଇ ପାରିଥାନ୍ତା ଆଉ ଟିକେ ଚେଷ୍ଟା କରନ୍ତୁ କମାଇ ପାରିବେ ଆଉ ଅଳ୍ପ କିଛି କମାଇ ପାରିବେ ଆଉ ଟିକେ ଚେଷ୍ଟା କରନ୍ତୁ ଯଦି କମାଇ ପାରିବେ ଭଲ ହୁଅନ୍ତା ମୋ ଲାଗି ମୁଁ ଟିକେ ନୂଆ କରି ଯାଉଛି ସେଠିକି ମୁଁ ଟିକେ ନୂଆ କରି ସେଠିକି ଯାଉଛି ଆଉ ଟିକେ ଯଦି କମାଇ ପାରିବେ ତାହେଲେ ମୋ ଲାଗି ଟିକେ ଭଲ ହୁଅନ୍ତା ଟିକେ ଜବ ଲାଗିଗଲା ପରେ ମୁଁ ତ ଆପଣଙ୍କୁ ସେଇ ପାଞ୍ଚ ହଜାର ଟଙ୍କା ନ ହେଲେ ଦେଇ ଦେବି ଆଉ ଆଉ ଟିକେ ହଜାର ଖଣ୍ଡ କମାଇ ଦିଅନ୍ତୁ ମୋ ପାଇଁ ଟିକେ ସୁବିଧା ହେବ ଆପଣଙ୍କ କଥା ବି ମୁଁ ବୁଝି ପାରୁଛି ଆଉ ଆପଣ ଟିକେ ମୋ କଥା ବୁଝନ୍ତୁ ମୁଁ ଟିକେ ନୂଆ କରି ଯାଉଛି ଆଉ ଟିକେ ଆଡ଼ଜେଷ୍ଟ ବି ହେଉ ଠିକ୍ ଅଛି ମୁଁ ସେଥିପାଇଁ ଆପଣଙ୍କୁ ଫୋନ୍ କରିବି ଆଉ ଏବେ ରଖୁଛି ଆଉ